ମୁଁ ଗୋଟେ ଗୃହିଣୀ ମୁଁ ଘରେ ରହିକି କିଛିଟା ଇନ୍କମ୍ କରିବାକୁ ଚାହୁଁଛି ସେଥିପାଇଁ ମୋର ଗୋଟେ ବହୁତ ବଡ଼ ଘର ପାଖରେ ବଗିଚା ଅଛି ମୁଁ ଗାର୍ଡ଼୍ନିଂ କରିବାକୁ ବହୁତ ଭଲପାଏ ସେଥିପାଇଁ ମୁଁ କ'ଣ କଲି ଚିନ୍ତା କରିକି ସୂର୍ଯ୍ୟମୁଖୀ ଗଛ ଲଗାଇବାକୁ ଚେଷ୍ଟା କଲି ସୂର୍ଯ୍ୟମୁଖୀ ଗଛର ତେଲଟା ଦେହ ପାଇଁ ବହୁତ ଭଲ ତାକୁ କିଛି ମୁଁ ବିକିକି ବି ସେ ତେଲକୁ ମୁଁ କିଛି ପଇସା ଇନ୍କମ୍ କରିପାରିବି ସେଥିପାଇଁ ସୂର୍ଯ୍ୟମୁଖୀ ଗଛ ମୋ ପାଇଁ ବହୁତ ଭଲ ମୁଁ ବହୁତ ଚାଷ କରିଛି ସେଇ ଗଛର କରିକି ସେଇ ତେଲକୁ ବହୁତ ଉପକୃତ ହେଇଛି ତାର ପ୍ରଣାଳୀଟା ମୁଁ କହୁଛି ଶୁଣ ଫାଷ୍ଟ ମଞ୍ଜି ଲଗାଇବ ମଞ୍ଜିର ତାକୁ ଛାଇର ରହିବ ଫାଷ୍ଟ ଅଳ୍ପ ଖରା ଅଳ୍ପ ଛାଇରେ ରହିବ ତାକୁ ତା'ପରେ ଗଛ ଉଠିବ ତାକୁ ହୁଡ଼ାରେ ପରିମାଣ ହିସାବରୁ ଗଛର ତାର ଯେତିକି ପାଇବାର ପରିଣାମ ହିସାବରୁ ପାଣି ଦେବେ ତାକୁ ବାରମ୍ବାର ଯତ୍ନ ନଉଥିବେ ସୂର୍ଯ୍ୟମୁଖୀ ଫୁଲରେ ଆକଚୁଆଲି୍ କିଛି ପଇସା ବେଶୀ ପଡ଼ିବନି ଆପଣଙ୍କୁ ଆପଣ କମ୍ ପଇସାରେ ବି ସେଥିରୁ ଉପକୃତ ହେଇପାରିବେ ସେଥିପାଇଁ ସୂର୍ଯ୍ୟମୁଖୀ ଗଛରେ ଆପର ପାଣି ଦେବେ ଦେଖାଶୁଣା କରିବେ ସେଇଟାକୁ ରୀତିମତ ଭାବେ ହୁଡ଼ାର ହୁଡ଼ା କରିକି ପାଣି ଦେବେ ସେଇଟା ଆପଣଙ୍କର ଫୁଲ ଫୁଲ ତାକୁ ହେଇସାରିଲା ପରେ ତାର ସୂର୍ଯ୍ୟମୁଖୀର ଫୁଲର ତେଲଟା ବହୁତ ଦେହ ପାଇଁ ଉପକାର ଆଜିକାଲି ଯେଉଁ କୋଲେଷ୍ଟ୍ରୋଲ୍ ଡାଇବେଟିସ୍ ହାଇ ବ୍ଲଡ଼୍ ପ୍ରେସର୍ ତା ପାଇଁ ରିଫାଇଣ୍ଡ୍ ଅଏଲ୍ ସନଫ୍ଲାୱାର୍ ରିଫାଇଣ୍ଡ୍ ଅଏଲ୍ ବହୁତ ପରିମାଣର ଆବଶ୍ୟକ ସେଇଟା ଖାଇଲେ ଭଲ ଆଜିକାଲି ଯେଉଁ ଆସୁଛି ଡାଲଡ଼ା ଘି ଯେଉଁ ମିଶାଉଛନ୍ତି ମିଶ୍ରଣ କରୁଛନ୍ତି ତା ପାଇଁ ଆପଣ ଯଦି ଘରେ ସୂର୍ଯ୍ୟମୁଖୀ ଗଛ ଲଗାଇକି ତା ଦେହରୁ ଯଦି ତେଲ ନିର୍ମାଣ କରିପାଇଲେ ଆପଣଙ୍କ ପରିବାର ପାଇଁ ଭଲ ଆପଣ ବି ତାକୁ କିଛି ବିକିକିରି ପଇସା ଇନ୍କମ୍ ବି କରିପାରିବେ ପଇସାର ବି ଆପଣଙ୍କର କିଛି ଆପଣ ରୋଜଗାର ପାଇଯିବେ ସେଥିପାଇଁ ସୂର୍ଯ୍ୟମୁଖୀ ମୋ ମୋ ହିସାବରୁ ସୂର୍ଯ୍ୟମୁଖୀ ଫୁଲ ନିହାତି ଦରକାର ଲଗାଇବା ଗଛ